ଭାଇ କିଛି ଫୋନ୍ ଦେଖାଇଲେ ଭାଇ କମ୍ ଟଙ୍କାରେ ଯେମତିକି ବାର ଚଉଦ ହଜାର ଭିତରେ କିଛି ଫୋନ୍ ଦେଖାନ୍ତୁ ମଡ଼େଲ୍ କ'ଣ କ'ଣ ଅଛି ମୁଁ ତ ବେଶୀ କିଛି ଜାଣିନି ଭିବୋ ଓପୋ ଖାଲି ଜାଣିଛି ଏଗୁଡ଼ା ଆଉ ଆପଣ କହୁନାହାନ୍ତି କ'ଣ କ'ଣ ମଡ଼େଲ୍ ସବୁ ଅଛି ଏଇ ଭିତରେ ବାର ଚଉଦ ପନ୍ଦର ଭିତରେ କ'ଣ ଅଛି ସବୁ ମଡ଼େଲ୍ କୁହନ୍ତୁ ଟିକିଏ

ଆଉ କ'ଣ ସବୁ ମଡ଼େଲ୍ ଅଛି ଆପଣଙ୍କ ପାଖରେ

ତା'ର କ୍ୟାମେରା କ୍ୟାମେରା କ୍ଲାରିଟି କେମିତି କ'ଣ ରହିବ ଆଉ ବାକି ବାକି ଫୋନ୍ର ସବୁ କାହାର କେତେ ଟିକିଏ କୁହନ୍ତୁ ନାଇଁ ଅଠର ହଜାର ଟିକିଏ ବେଶୀ ହୋଇଯାଉଛି ଭାଇ ଚଉଦ ପନ୍ଦର ଭିତରେ ହିଁ ଦେଖାନ୍ତୁ ବେଶୀ କିଛି ବେଶୀ ରେଟ୍ରେ କିଛି ଦେଖାନ୍ତୁନି

ଭାଇ କିଛି ଅଫର୍ ଫଫର୍ ନାହିଁ କି ଡିସ୍କାଉଣ୍ଟ୍ରେ କିଛି ମିଳିବ କି କ'ଣ ଇଏମ୍ଆଇରେ ମୁଁ ନେବାକୁ ଚାହୁଁଚି ତ କ'ଣ କ'ଣ କେତେ ଟଙ୍କା ଲାଗିବ ମୋତେ ମାସକୁ କେତେ ଲେଖା ଦେବି ଏବେ ବି କେତେ ଟଙ୍କା ଦେବି ମାନେ ଡାଉନ୍ ପେମେଣ୍ଟ୍ କେତେ ଦେବି ମୁଁ ଟିକିଏ କୁହନ୍ତୁ ସେ ବିଷୟରେ

କେଉଁ ଫୋନ୍ଟା ନେଲେ ଭାଇ କେଉଁ ଫୋନ୍ଟା ନେଲେ ଏତିକି ଟଙ୍କା କଟିବ ଓହୋ ହୋ ହୋ ହଁ

ଓ ହଉ ଆପଣ ଦେଖନ୍ତୁ କେଉଁ ମଡ଼େଲ୍ ଗୋଟେ ସେଇ ଭିବୋ ଦେଇଦିଅନ୍ତୁ ନହେଲେ ସେ ଗୋଟିକ ଦେଇଦିଅନ୍ତୁ କେତେ କ'ଣ ଇ ଏମ୍ ଆଇ ଲାଗିବ କ'ଣ ଆପଣ ଲେଖାଲେଖି କରନ୍ତୁ ଆଉ ସେଇ ଗୋଟିକ ନେଇଯିବି ଆଉ ସେଇଟା ପ୍ୟାକ୍ କରନ୍ତୁ ହଁ ହଁ ସେଇ ଗୋଟିକ ପ୍ୟାକ୍ କରନ୍ତୁ ଆଉ ଇଏମ୍ଆଇରେ ନେବି ଆଉ ନାହିଁ କାର୍ଡ୍ ନାହିଁ ଗୋଟେ ବନେଇଦେବେ ଆପଣ ଆଉ ଏବେ ଆଉ ହଁ ମୁଁ ନେଇକି ଆସିଛି ସବୁ ଡକୁମେଣ୍ଟ୍ ଏବେ କରିଦେବା